ସବୁ ଗାଁ ଗହଳିରେ ଆଗରୁ ଲୋକମାନେ ତ ନଳକୂଅ ନଥିଲା ସବୁ ଲୋକମାନେ କୂଅରୁ କୂଅରୁ ପାଣି ପିଅନ୍ତି ତ ଆଗ କାଳରେ ଥିଲାକି ଲୋକୋମାନେ ଦଉଡ଼ା ଦଉଡ଼ା ସାହାଯ୍ୟରେ ପାଣିକୁ କୂଅରୁ କାଢ଼ୁଥିଲେ କିନ୍ତୁ ଦେଖିବାକୁ ଗଲେ ସେତେବେଳ ବି ବହୁତ ଅଘଟଣ ଘଟୁଥିଲା ଯେହେତୁ ପାଣି ତଳୁ କଳସରେ ଉଠାଇବାକୁ ପଡ଼ୁଥିଲା ତ କେତେ କେତେ ଲୋକ ଅଛନ୍ତି ମଧ୍ୟ ସେ ମାନେ ଯେହେତୁ ଟିକେ ଦୁର୍ବଳ ଥାଆନ୍ତି ସେମାନେ ପାଣି ଭିଡ଼ବା ଟାଇମ୍ରେ ସେ ନିଜେ ବି ପଡ଼ିଯାଆନ୍ତି ତ ତାକୁ ନଜରରେ ରଖିକି ଯେହେତୁ ସବୁ ଜିନିଷର ମାନେ ଡେଭେଲପ୍ ହେଲା ତ ତାକୁ ଦେଖିବାକୁ ଗଲେ ଏବେ ମାନେ ହେଲାଣି କି ଯେ ଆଉ ତମେ ମାନେ ସେ ଆଉ ଦଉଡ଼ା ଲଗାଇକି ଭିଡ଼ିବାକୁ ପଡ଼ୁନି ତ ଲୋକମାନେ ଇଲେକ୍ଟ୍ରି ଇଲେକ୍ଟ୍ରି ଦ୍ଵାରା ତାକୁ ମାନେ ଦଉଡ଼ା ଅଟୋମେଟିକ୍ ସେଥିରେ ଲଗାଇଲେ ଦଉଡ଼ା ଅଟୋମେଟିକ୍ ଭିଡ଼ିକି ପାଣି ବାହାରକୁ କାଢ଼ିଦେବ ତ ଯେହେତୁ ଯୁଗ ବଦଳିଲାଣି ତ ଟେକ୍ନୋଲୋଜି ବି ବଢ଼ିଲାଣି ତ ଏମିତି ଉପାୟରେ ମାନେ ବହୁତ ସହଜରେ ପାଣି କାଢ଼ି ହେଉଛି କୂଅରୁ